ଆଜିକାଲି ପିଲାମାନେ ବିଭିନ୍ନ ପ୍ରକାର ଖେଳ ଖେଳୁଛନ୍ତି ପୂର୍ବକାଳରେ ପିଲାମାନେ ସାଧାରଣତଃ ଘରର ବାହାରକୁ ଯାଇ ଗ୍ରାମରେ ଥିବା ପଡ଼ିଆ କିମ୍ୱା ଯେକୌଣସି ସ୍ଥାନରେ କ୍ରିକେଟ ଫୁଟବଲ ଇତ୍ୟାଦି ଖେଳ ଖେଳି ଥାଆନ୍ତି କିନ୍ତୁ ବର୍ତ୍ତମାନର ଯୁବପିଢ଼ୀ ହେଉଛି ମୋବାଇଲ ଉପରେ ନିର୍ଭରଶୀଳ ଏହି ମୋବାଇରେ ସେମାନେ ବିଭିନ୍ନ ପ୍ରକାର ଅନ୍ଲାଇନ୍ ଗେମ୍ସ ଖେଳିଥାନ୍ତି ଏହି ଅନ୍ଲାଇନ୍ ଗେମ୍ସ ଗୁଡ଼ିକ ମଧ୍ୟରେ ସାଧାରଣତଃ ବବଲ୍ସ୍ କ୍ୟାରମ୍ ଲୁଡୁ ଫ୍ରି ଫାୟାର୍ ଫ୍ରୁଟ୍ ନିଞ୍ଜା କ୍ୟାଣ୍ଡି କ୍ରସ୍ ଟେମ୍ପୁଲ ରନ୍ ପବ୍ଜି କୁକିଂ ସିଟି ଆଦି ଖେଳ ଖେଳି ନିଜ ତଥା ନିଜ ବନ୍ଧୁମାନଙ୍କ ସହିତ ଖେଳି ବିଭିନ୍ନ ସମୟ ବିତାଇ ଥାଆନ୍ତି ଏହି ଖେଳ ଖେଳିବା ଦ୍ୱାରା ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ନିବିଡ଼ ହୋଇଥାଏ ଏବଂ ସେମାନେ ନିଜ ନିଜକୁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମଧ୍ୟ ଦେଇ ଚାଲିଥାନ୍ତି ମଧ୍ୟ ସେମାନେ ନିଜ ମଧ୍ୟରେ ଚିଡ଼ାଚିଡ଼ି ହୋଇଥାନ୍ତି ଏବଂ ନିଜ ନିଜ ମଧ୍ୟରେ ନିଜ ସମ୍ପର୍କ ଥିବା ଅଧିକ ସମ୍ପର୍କଟାକୁ ବଢ଼ାଇଥାନ୍ତି